ଓଡ଼ିଆ ଭାଷାର ଲୋକମାନେ ଓଡ଼ିଆରେ କଥା ହେଲା ବେଳେ ହିନ୍ଦୀ ଲୋକମାନେ ବୁଝିପାରେ ଏବଂ ଓଡ଼ିଆ ଲୋକମାନେ ଓଡ଼ିଆ ଭାଷାଟି ହିନ୍ଦୀ ଭାଷାରେ ପଞ୍ଚାନବେ ଭାଗ ମିଶିକି ରହିଛି ସଂସ୍କୃତ ଭାଷାରେ ନବେ ଭାଗ ମିଶିକି ରହିଛି ଏବଂ ମରାଠୀରେ ପଚସ୍ତରିୀ ଭାଗ ମିଶିକି ରହିଛି ତେଣୁକରି ଓଡ଼ିଆ ଲୋକମାନେ ସବୁ ଭାଷାକୁ ବୁଝିପାରିବା ଦରକାର